ନାଇଁ ଆମ ଗାଁରେ ଜଳସେଚନର ବ୍ୟବସ୍ଥା କହିଲେ ଗୋଟେ କେନାଲ୍ ଅଛି ଯେଉଁଟାକି ତାର ସ୍ଥିତି ଭଲ ନାହିଁ ଏଥିପାଇଁ ଭଲ ନାହିଁ ଯେତେବେଳେ କାମ କରାହୁଏ ମାନେ ପାଣି ପଞ୍ଚାୟତର କାମ କରାହୁଏ ସେମାନେ କ'ଣ କି ଠିକ୍ସେ କାମ କରନ୍ତି ନାହିଁ ଯେଉଁଟାକି ତାଙ୍କର ମେସିନ୍ ଆଣିଲେ ମେସିନ୍ ଦ୍ୱାରା ସେଇଟାକୁ ମାନେ ଖନନ କଲେ ଯେଉଁଟା ପାଇଁ ସେ ତାର ସ୍ଥିତି ଭଲ ନାହିଁ କେବଳ ବର୍ଷା ଦିନେ ଯେମିତି ଘାସ ମାଡ଼ିଯିବା କଥା ଯେଉଁଠି ଖାଲ ଢିପ ରହିବା କଥା ତାର ସେଇଭଳି ଅଛି ଏବଂ ସେଇ ଯେଉଁ ଜମିରେ ଯେଉଁଠି ଆମର ଜଳସେଚନର ବ୍ୟବସ୍ଥା ଅଛି ସେଇଠି ସାଧାରଣତଃ ଧାନ ଧାନ କରାଯାଏ ଖରିଫ ଋତୁରେ ଆଉ ରବି ଋତୁରେ ସେ ସାଧାରଣତଃ ବାଦାମ ମୁଗ ବିରି କୋଳଥ ଆଉ ଏଇଟା କରାଯାଏ ସାଧାରଣତଃ ଜଳଜମି ମାନଙ୍କରେ ବାକି ସେଇଟା ଆଉ କିଛି କିଛି ଲୋକମାନେ ମଧ୍ୟ ପରିବାର ଚାଷ ପରିବା ଚାଷ କରନ୍ତି ଯେମିତି ବାଇଗଣ ହଉ କିମ୍ବା ବିଲାତି ହଉ କିମ୍ବା ଭେଣ୍ଡି ହଉ ଏସବୁ ଚାଷ କରିଥାନ୍ତି କିନ୍ତୁ ସାଧରଣତଃ ଦୁଇଟା ଋତୁରେ ଚାଷ କରାଯାଏ ଯେଉଁ ଆମର ରହିଲା ଜାଇଦ ଋତୁ ଯେଉଁଟା ରହିଲା ଯେଉଁ କିି ଖରାଦିନେ ସେଇଟା ସାଧାରଣତଃ ଚାଷ କରାଯାଏ ନାହିଁ କାହିଁକିନା ଜଳସେଚନର ସୁବିଧା ଥିଲେ ମଧ୍ୟ ସେ ସମୟରେ ପାଣିର ବହୁତ କମ୍ ପାଣି ଆସିବା ବହୁତ କମ୍ ହୁଏ ସେଥିପାଇଁ ସେ ଋତୁରେ କେହି ଚାଷ କରନ୍ତିନି ସାଧାରଣତଃ ଦୁଇଟା ଋତୁ ରେ ଚାଷ କରନ୍ତି ପାଣିର ଜଳସେଚନ ବ୍ୟବସ୍ଥା ଅଛି ଯେହହାକି ଆମ ଜମି ପାଖରେ କେନାଲ୍ର ବନ୍ଦୋବସ୍ତ ମଧ୍ୟ ଅଛି